ହଁ ମୁଁ ପରିବାର ବିଷୟରେ ମୁଁ କହିପାରିବି ମୋ ପରିବାର ଗୋଟିଏ ଛୋଟ ପରିବାର ମୋ ଶାଶୁ ଶଶୁର ଅଛନ୍ତି ମୁଁ ମୋ ସ୍ଵାମୀ ମୋ ପୁଅ ଝିଅ ଦୁଇଟା ଆ ତା ତା ଭିତରେ ମୋର ସାଙ୍ଗ ଦୁଇଟା ଅଛନ୍ତି ସବୁ ମୋ କାମରେ ମୋ ସାଙ୍ଗମାନେ ମୋ ସହିତ ଆସିକି ଛିଡ଼ା ହୁଅନ୍ତି ମୋର ଯେତେବେଳେ ଯେଉଁଟା ଦରକାର ହୁଏ ସେମାନେ ମତେ ସାହାଯ୍ୟ କରନ୍ତି ମୁଁ ବି ତାଙ୍କୁ ସାହାଯ୍ୟ କରେ ମୋ ପରିବାର ବି ମୋତେ ସାହାଯ୍ୟ କରନ୍ତି ମୁଁ ବି ତାଙ୍କର ଯତ୍ନ ନିଏ ଆଉ ତାଙ୍କର ସବୁ ଦେଖାଶୁଣା କରି ବୁଝିକି ରଖେ